ହ୍ୟାଲୋ ଆଜ୍ଞା ସ୍ୱାଗତ ହୋଟେଲରୁ କହୁଛନ୍ତି ଆଜ୍ଞା ମୁଁ ଗୋଟେ ବିରିୟାନୀ ଅର୍ଡ଼ର୍ ଚାହୁଁଛି ଆପଣଙ୍କ ଦୋକାନରେ ବିରିୟାନୀ ଅଛି ଆଜ୍ଞା ବିରିୟାନୀ ସହିତ ମୋତେ କିଛି କୋଲ୍ଡ଼ ଡ୍ରିଙ୍କସ ଅର୍ଡ଼ର୍ ଅଛି ଯେମିତି କୋକ୍ ଫଳ ରସ ଘୋଳ ଦହି ଏସବୁ ଦରକାର ତ ଏସବୁ ଆପଣଙ୍କ ହୋଟେଲରେ ଉପଲବ୍ଧ ଅଛି ଆଜ୍ଞା ରେଟ୍ କେମିତି ଅଛି ଆର ହଉ ଆଜ୍ଞା ଠିକ୍ ଅଛି ତ ମୁଁ ଏସବୁ ଜିନିଷ ବିରିୟାନୀ ସହିତ ଯେମିତିକି ଆପଣ ମୋର ଅର୍ଡ଼ର୍ ଲେଖନ୍ତୁ ତିନିଟା କୋକ୍ ତିନିଟା କୋକ୍ ଆଉ ଘୋଲ ଦହି ଗୋଟେ ଚାରିଟା ସେଟା ମୋତେ ଘରେ ଟିିକେ ଡେଲିଭରି ହବ ଟିକେ ଡେଲିଭରି କରିଦେବେ ମୋ ଆଡ଼୍ରେସ୍ଟା ଲେଖନ୍ତୁ ମୋ ଠିକଣାଟା ଲେଖନ୍ତୁ ଘର ଆମ ଥାର୍ଟି ଏଇଟ୍ ପୋଷ ତାଲା ଗୋଟା ଡିସ୍ ସେଭେନ୍ ସିକ୍ସ ଫୋର୍ ଜିରୋ ଫାଇଭ୍ ୱାନ୍ ମୋ ମୋ ଠିକଣା ଟିକେ ପାର୍ସଲ୍ ଠିକଣା ଟିକେ କରିଦେବେ ହଉ ଆଜ୍ଞା ଠିକ୍ ଅଛି ଆଜ୍ଞା ରହୁଛି ଆଜ୍ଞା ହଁ